ନମସ୍କାର ନାଇଁ ତ ନାଇଁ ଆମେ ତ ଆମର ହସ୍ପିଟାଲରେ ହେନ୍ତା କିଏ ବି ଅଧିକା ପେମେଣ୍ଟ ନାଇଁ ନେବା କେନ୍ତା କହୁଛୁ ନାଇଁ ନାଇଁ ଅଲଗା ଅଲଗା ତାମାନେେ ଟେଷ୍ଟ ଚାଲିଛେ ନା ଗୋଟେ ଲାଗି ନାଇଁ ନଉଥିବେ ଅଲଗା ଅଲଗା ଟେଷ୍ଟ ମାନେ କର୍ବା ଲାଗି ପଡ଼ୁଛି ଯେ ତା' ଲାଗି ବ୍ଲଡ଼୍ ନେବି ନା ଯେନେ ରୋଗ ଲାଗି ସେ ଟେଷ୍ଟ କଲେ ଏନ୍ତି ତ ଅନୁସାରେ ପଇସା ନିଆଯିବ ସମସ୍ତଙ୍କୁ ଏଇଟା ନିଆଯାଉଛି ତୁମେ କେନେ ଅଧିକା ନେଉଛ ହଁ ଯେ ଦେହପାହା ଯେ ଗରିବ ହେଇଛୁ ଯେ ଆମେ ସେଇଟା କାଁ କର୍ମୁ ରୋଗଟା କିଛି ନାଇଁ ହେବା ବୋଲିିକରି ଚେଷ୍ଟା କରତେ ବୋଲେ ଏତେ ଅଲ୍ଟ୍ରାସାଉଣ୍ଡ କରବାର୍ ଲାଗି ନାଇଁ ପଡ଼ବା ନିଜ ଦେହକେ ଜଗିକିନା ରହିବେ ବଲେ ସେ ନାଇଁ ହେବା ଆଉ ରୋଗଟେ ହେଇଯିବ ତ ଅଟୋମେଟିକ୍ ଯେମିତି ହେଲେ ବି ଟେଷ୍ଟ କରବାର୍ ଲାଗି ସେ ରୋଗେ ଜାଣବାର୍ ଲାଗି ହେଲେ ଅଲଟ୍ରାସାଉଣ୍ଡ କରବାର୍ ଲାଗି ପଡ଼ବା ବ୍ଲଡ଼୍ ଟେଷ୍ଟ୍ କରବାର୍ ଲାଗି ପଡ଼ବା ଆରୁ ଯେତ୍କିଥର କରିବ ହେତ୍କି ତ ପଇସା ଦେବାର୍ ଲାଗି ପଡ଼ବା ନା ମାଗନା ତ କରବାର୍ ଲାଗି ନାଇଁ ପଡ଼େ ଆଜିକାଲି ତ ଦେଖୁଛ ସବୁଥିରେ ପଇସା ନାଇଁ ଦେଲେ ହେବା ନା ଗୋଟେ ହସ୍ପିଟାଲ୍ଟା ତ ଚଲାବା ଲାଗି ପଡ଼ୁଛି ନାଇଁ ନାଇଁ ନାଇଁ ନାଇଁ ଆମେ ତମନୁ ଯେନ୍ତା ନେଉଛୁ ସମସ୍ତଙ୍କୁ ଏଇ ସମାନରେ ତୁମେ କେନ୍ତା କହୁଛ ଏମିତି ବୋଲିକିନା ସେଇ ସମାନ ରେଟ୍ରେ ନିଆଯାଉଛେ ତୁମେ ଭୁଲ ବୁଝୁଛ ନାଇଁ ନାଇଁ ନାଇଁ ନାଇଁ ନାଇଁ ଅଧିକା ନାଇଁ ହେବା ତୁମେ କେନୁ ଆଇଛ କି ତୁମେ କେନ୍ ଆଡ଼ୁ ଆଇଛ ନାଇଁ ନାଇଁ ନାଇଁ ତୁମେ ସବୁ ତୁମେ ଭୁଲ୍ରେ କହୁଛ ଜାନି ନାଇଁ ପାର୍ବା କାହିଁ ସେ ସମାନ ଦେଖ ତୁମେ ଏଇଛନ୍ ଗୋଟେ ଟେଷ୍ଟ କରାବା ସେଇଟା ଆଉ ଗୋଟେ ରୋଗର ଲାଗି ସେନେ ଆଉଥରେ ଟେଷ୍ଟ କରାଇବା ସେଟା ଆଉ ଗୋଟେ ରୋଗ ହେଲେ ଯେନ୍ ଟେଷ୍ଟ କି ଯେତ୍କିରି ତାମାନେ ସେନେ ନେବେ ପଇସା କିଛି ମ୍ୟାଲେରିଆ ଲାଗି ଶହେଟଙ୍କା ନେବେ ଟାଇଫଏଡ଼ ଲାଗି ଫେନେ ସେଇ ସେମାନେ ପଇସା ନେବେ କାଁ ତା' ଲାଗି ଫେନେ ଏକ୍ସଟ୍ରା ପଚାଶ ଲାଗ୍ବା ଯେନ୍ତା ହେନ୍ତା ତ ତାମାନେେ ଦେବାର୍ ଲାଗି ପଡ଼ବା ଆର୍ ସବୁଥିରେ ଶହେ ଦୁଇଶହରେ ଖାଲି କାମ ଚଲେଇ ଦେବୁ ଟେଷ୍ଟ କର ବ ବୋଲିଲେ ତ ନାଇଁ ମ ମେଡ଼ିକାଲ୍ଟା ଚଲାବା ଲାଗି ପଡ଼ୁଛି ହଁ ହଉ